ଆମ ଅଞ୍ଚଳରେ ଥିବା କମିଟିଗୁଡ଼ିକ ବିଭିନ୍ନ ପ୍ରକାରର ମାଧ୍ୟମରେ ନିଜର ଉତ୍ପାଦନ ଜିନିଷକୁ ମାର୍କେଟିଂ କରାଇପାରିବା ଉଦାହରଣ ସ୍ୱରୂପ ଲାଉଡସ୍ପିକର ଏଥିରେ ଆମେ ଯେକୌଣସି ଜାଗାରେ ମାର୍କେଟିଂ କରାଇ ପାରିବା ଅଞ୍ଚଳରୁ ସେ ଗାଡ଼ି ବୁଲାଇ ନିଜର ବିଜ୍ଞାପନ କରିପାରିବେ ଏବଂ ଆମ ଆଞ୍ଚଳିକ ଟେଲିଭିଜନ ଚ୍ୟାନେଲ୍ରେ ନିଜର ବିଜ୍ଞାପନ ଦେଇ ମାର୍କେଟିଂ କରିପାରିବେ ଓ ଖବରକାଗଜର ନିଜର ବିଜ୍ଞାପନପତ୍ର ମଧ୍ୟ ରଖିପାରିବେ ଓ ଡୋର୍ ଟୁ ଡୋର୍ ବୁଲି ବିଜ୍ଞାପନପତ୍ର ବାଣ୍ଟିପାରିବେ ଅନଲାଇନ୍ ମାଧ୍ୟମରେ ମଧ୍ୟ ନିଜର ମାର୍କେଟିଂ କରିପାରିବେ